ମୁଇଁ ଆମର ବଗିଚାରେ ବିଭିନ୍ନ ଫଳ ଗଛ ଆଉ ଫୁଲ ଗଛ ଲଗାଇଛେଁ ସେ ଗଛ ହେଉଛି ଆମ୍ବ ଗଛ ପଣସ ଗଛ କଦଳୀ ଗଛ ନଡ଼ିଆ ଗଛ ପିଜୁଳି ଗଛ ଡାଲିମ୍ବ ଗଛ ଆଉ ଫୁଲ ଗଛ ହେଉଛି ଗେଣ୍ଡୁ ଫୁଲ ଟଗର ଫୁଲ ମନ୍ଦାର ଫୁଲ ଚମ୍ପା ଫୁଲ ଲଗାଇଛି ଏହି ବଗିଚାର ମୁଁ ପ୍ରତିଦିନ ଗଛମାନଙ୍କରେ ପାଣି ଦିଏ ଓ ସେହି ଗଛମାନଙ୍କର ଯତ୍ନ ନିଏ